ମୋର ଲକ୍ଷ୍ୟ ମୁଁ ଗୋଟେ ଭଲ ରୋଷେଇ ରୋଷାଇଆ ହେବି ତେଣୁ କରି ମୋର ବାଡ଼ିରେ ଭଲ ଫସଲ ଭଲ ପନିପରିବା ମୁଁ ଲଗାଇଥାଏ ସବୁଦିନ ମୁଁ କିଛି କିଛି ସଜ ପରିବା ଆଣି ରୋଷେଇ କରିଥାଏ କମ୍ ତେଲ ମସଲା ମସଲି ଦେଇ ତାକୁ ବିଭିନ୍ନପ୍ରକାର ଆଇଟମ୍ର ରୋଷେଇ ମୁଁ କରିଥାଏ ତେଣୁକରି ସାହିରେ ସମସ୍ତେ ଲୋକ ମୋତେ କୁହନ୍ତି ଏ ରୋଷେଇ ଭଲ ହୋଇଛି ମୋତେ ଉତ୍ସାହ ଦେଲେ ମୁଁ ଆହୁରି ରୋଷେଇରେ ବଢ଼ିପାରିବି ତେଣୁ କରି ବିଭିନ୍ନପ୍ରକାର ଆଇଟମ୍ ତିଆରି କରିପାରିବି ମୋର ରୋଷେଇକୁ ଆଗକୁ ନେଲେ ମୁଁ କିଛି ରୋଜଗାର କରିପାରିବି